ହ୍ୟାଲୋ ନାନୀ ସୋରଡ଼ା ଗାଁକୁ ବୁଲିବାକୁ ଯିବା ଜଳଭଣ୍ଡାର ଅଛି ଜଳଭଣ୍ଡାର ଅଛି ସୋରଡ଼ା ଗାଁରେ ଟେମ୍ପୁ ଭଡ଼ା କରିବା ହଁ ଆଉ ରୋଷେଇ କରିକି ଖାଇବା ତୁମର ଆମର ଯିବା ନା ଆଉ କିଏ ଯିବ କ'ଣ କ'ଣ ରୋଷେଇ କରିବା ବେଲଙ୍ଗ ଠାରୁ ସବୁ ସାମାନ କିଣିକି ନେବା କି କେଉଁଦିନ ଯିବା ବେଲ ମୁଠା କିଣିବା ପାଇଁ ଗାଡ଼ି ଭଡ଼ା ବୁଝିବାକୁ କିଏ ତୁମେ ନା ମୁଁ ତୁ ବୁଝେ ତୁ ଭଲ ରେଟ୍ ବାଟ୍ ଛିଡ଼ଉଛୁ ଆଉ କିଏ ଯିବେ ପରା ପଚାରେ ସେଇଠିକି ଗଲାପରେ ସୋରଡ଼ା ଯିବା ନା ଆଉ କେଉଁଠିକି ଯିବା ବୁଲି ମୁଁ ଆମ ପଡ଼ିଶା ଘର ରଶ୍ମି ରଶ୍ମି ଭାଇକୁ ପଚାରୁଛି ତୁମେ ତୁମେ ହେଲେ ପଡ଼ିଶା ଘରକୁ କାହାକୁ ପଚାର ଆଉ କେତେଜଣ ଏମତି ବାହାରି ଆଇଲେ ବସରେ ଯିବା ହାରି ଭଲ ବସଟେ ଭଡ଼ା କରିବା ସେଇଠି ରୋଷେଇ କରିବା ପାଇଁ କାଠ ନେବା କି ଗ୍ୟାସ୍ ନେବା ହେଉ ସୋମବାର ଦିନ ବେଲା ମୁଠା ଯିବା କିଣିକି ଆଣିବା ଗାଡ଼ି ଭଡ଼ାକୁ ପଚାରେ ହେଉ ରଖିଲି